ନମସ୍କାର ମୁଁ କୁନ୍ତଳା ସିଂ ମୁଁ ମୟୂରଭଞ୍ଜରୁ କହୁଛି ଆଜି ମୁଁ ବ୍ୟବସାୟର ନୂତନ ବ୍ୟବସାୟର ଆରମ୍ଭ ବିଷୟରେ କିଛି କହିବାକୁ ଚାହୁଁଛି ଆମେ ଯେତେବେଳେ ଗୋଟିଏ ନୂତନ ବ୍ୟବସାୟ ଆରମ୍ଭ କରୁ ସେଥିପାଇଁ ଅର୍ଥର ଆବଶ୍ୟକ ନିହାତି ଜରୁରୀ ଅର୍ଥ ନଥିଲେ ବ୍ୟବସାୟ ଆରମ୍ଭ କରିବା ଅସମ୍ଭବ ତେଣୁ ଆମେ ପ୍ରଥମେ ଅର୍ଥ କୋଉଠୁ ପାଇବା କେମିତି ପାଇବା କିପରି ଭାବରେ ଆମେ ନୂତନ ନୂତନ ବ୍ୟବସାୟ ଆରମ୍ଭ କରିବା ସେଥିପାଇଁ ଆମେ ନିକଟସ୍ଥ ବ୍ୟାଙ୍କ୍ ଦ୍ୱାରା ବ୍ୟାଙ୍କକୁ ଯାଇ ସେଠି ପ୍ରଥମେ ବୁଝିବା ବ୍ୟବସାୟ ପାଇଁ କି ପ୍ରକାର ସବୁ ବ୍ୟବସ୍ଥା ଅଛି ସେଠାକୁ ଯାଇ ଅର୍ଥର ଅର୍ଥର ଅର୍ଥକୁ କିପରି ଭାବରେ ପାଇହେବ ଯାହାଦ୍ୱାରା ଆମେ ନୂତନ ବ୍ୟବସାୟ ଆରମ୍ଭ କରିପାରିବା ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଗୋଟିଏ ଭଲ ଜାଗାଟିଏ ଦରକାର ଯୋଉଠି ବିଭିନ୍ନ ପ୍ରକାର କଞ୍ଚାମାଲକୁ ରଖି ହେଉଥିବ ଯେପରିକି ଆମ୍ବ ଆମ୍ବ ମହୁଲ ରହିଲା କୁଚୁଡ଼ା ତା'ପରେ ରହିଲା ଆମର କଞ୍ଚାପତ୍ର ଯେଉଁ କଞ୍ଚା ଯେଉଁ ପତ୍ର ସଂଗ୍ରହ କରାଯାଏ ସେଟା ହେଉଛି ଶାଳପତ୍ର ତା'ପରେ ରହିଲା ବୁବେଇ ଘାସ ଏସବୁ ଜିନିଷକୁ ସଂଗ୍ରହ କରି ଗୋଟେ ଜାଗା ତ ଦରକାର ନିହାତି ରଖିବା ପାଇଁ ସେଥିପାଇଁ ଗୋଟେ ଘରଟିଏ ଦରକାର ସେ ଯଦି ଘରଟିଏ ଥିବ ସେଠି ପ୍ରତ୍ୟେକ ଜିନିଷ ଆମର ସୁରକ୍ଷିତ ଭାବରେ ରଖିହେବ ବର୍ଷା ମେଘ ପବନ ଯେକୌଣସି ସମୟରେ ସେଠି କୌଣସି ଅସୁବିଧା ହେବ ନାହିଁ ତା'ପରେ ରହିଲା କି ଯେଉଁ ଆମେ ନୂତନ ଯୋଉ ବ୍ୟବସାୟ ଆରମ୍ଭ କରିବା ସେଥିପାଇଁ କିଛି ଲୋକ ବି ଦରକାର ସେଠି କାମ କରିବା ପାଇଁ ସେଠି ବିଭିନ୍ନ ଆମ ଗାଁ'ର ଲୋକମାନେ ବି ଉପକୃତ ହେଇପାରିବେ ଆଉ ବିଭିନ୍ନ ତାଙ୍କର ଅର୍ଥର ଯୋଉ ଆବଶ୍ୟକତା ଥିବ ତାହା ବି ପୂରଣ ହେଇଯିବ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି